ଆମର ରାଜ୍ୟ ଓଡ଼ିଶା ଆମେ ଓଡ଼ିଆ ଆମର ଭାଷା ହେଉଛି ଓଡ଼ିଆ ଆମେ ଯେହେତୁ ଓଡ଼ିଶାର ଲୋକ ଆମର ଓଡ଼ିଆ ଭାଷା ହେଉଛି ଆମର ପ୍ରାଧାନ୍ୟ ଆମ ରାଷ୍ଟ୍ର ଭାଷା ହିନ୍ଦୀ ଆଉ ଆଗକୁ ଯିଏ ଆମେ ଯେ ଯିବାକୁ ଚାହୁଁଛୁ ଇଂଗ୍ଲିଶ୍ ବି କହିବାକୁ ପଡ଼ିବ ତ ସବୁ ଭାଷାକୁ ଆମେ ବୁଝୁ ଜାଣୁ କହିପାରୁ କିନ୍ତୁ ଓଡ଼ିଆକୁ ବେଶୀ ପ୍ରାଧାନ୍ୟ ଦେଉ କାରଣ ଆମେ ଓଡ଼ିଆ ଲୋକ ଓଡ଼ିଶାର ଲୋକ ଆମେ ଓଡ଼ିଆ ଭାଷାକୁ ବେଶୀ ପ୍ରାଧାନ୍ୟ ଦେଇ ଓଡ଼ିଆ କହୁ ଆଉ ଓଡ଼ିଆ ଭାଷା ଆମର ସଂସ୍କୃତି ସେ ପ୍ରଥମରୁ ଆମେ ଓଡ଼ିଆ ଶିଖିଛୁ ଛୋଟବେଳରୁ ସେ ଓଡ଼ିଆକୁ ଆମେ କହୁ ଆଉ ଓଡ଼ିଆରେ ଅଭିଜ୍ଞତା ବି ଆମର ଅଧିକା ଥିବ ଅଛି ଯେହେତୁ ହିନ୍ଦୀ ହିନ୍ଦୀ ଆମେ ବୁଝୁ ହିନ୍ଦୀ ଆମ ରାଷ୍ଟ୍ର ଭାଷା ତାକୁ ଆମେ ଖରାପ କହୁନୁ ହିନ୍ଦୀ କହୁ ହିନ୍ଦୀ ବୁଝୁ ଇଂଗ୍ଲିଶ୍ ବି ବୁଝୁ କିନ୍ତୁ ଓଡ଼ିଆକୁ ଆମେ ପ୍ରାଧାନ୍ୟ ଦେଉ ଓଡ଼ିଆ ବୋଲି ଆମର ବଡ଼ ଠାକୁର ବି ସେ ଓଡ଼ିଆର ଠାକୁର ଅଛନ୍ତି ସେ ଓଡ଼ିଆ ଆମ ସଂସ୍କୃତି ସେ ଓଡ଼ିଆ ଆମେ ବି ଓଡ଼ିଆ ଆମେ ଜୀବନ ଥିବା ପର୍ଯ୍ୟନ୍ତ ସେଇ ଓଡ଼ିଆ କହିବୁ ଓଡ଼ିଆ ମାଟିକୁ ସମ୍ମାନ ଦେବୁ ଓଡ଼ିଶାକୁ ସମ୍ମାନ ଦେବୁ ଯେହେତୁ ଆମ ଓଡ଼ିଶାର ଲୋକ ଆଉ ହିନ୍ଦୀ ଭାଷା ବୁଝିବୁ କିନ୍ତୁ ଓଡ଼ିଆଟା ବେଶୀ ପ୍ରାଧାନ୍ୟ ଆମର ଓଡ଼ିଆ ଓଡ଼ିଶାର ଲୋକ ଆମେ ଆଉ ଓଡ଼ିଆଟା ବୁଝୁଛୁ ଓଡ଼ିଆ କହୁଛୁ